ଯଦି ମୁଁ କୌଣସି ଖାଦ୍ୟ ପ୍ରସ୍ତୁତ କରିଛି ଯଦି ଜଣଙ୍କୁ ଭଲ ଲାଗିଥାଏ ମୁଁ ସେତେବେଳେ ତାକୁ ସେ ମୋତେ ଯେତେବେଳେ ପଚାରେ ଖାଦ୍ୟର ରେସିପି ବିଷୟରେ ମୁଁ ତାକୁ ସମ୍ପୂର୍ଣ୍ଣ ରୂପରେ କହିଥାଏ ଏବଂ ସେ କହିଲେ ମୁଁ ଲେଖିକି ମଧ୍ୟ ଦେଇଥାଏ ତା ପରେ ତାକୁ କୁହେ କି ଯଦି ବି ନ କରିପାରିବୁ ମୋତେ ଫୋନ କଲେ ମୁଁ ଫୋନ ମାଧ୍ୟମରେ ମଧ୍ୟ ଭିଡ଼ିଓ କଲ୍ ମାଧ୍ୟମରେ ମଧ୍ୟ ସମସ୍ତ ପ୍ରକାର ଉପଦେଶ ମୁଁ ତାକୁ ଦେଇଥାଏ ଏବଂ ସେ କିଭଳି ଖାଦ୍ୟକୁ ଭଲ ଭାବରେ ପ୍ରସ୍ତୁତ କରିପାରିବ ସେଥିପାଇଁ ମୁଁ ସବୁବେଳେ ତାକୁ ଉତ୍ସାହିତ ମଧ୍ୟ କରିଥାଏ